ଭାରତର ଚାରୋଟି ମୁଖ୍ୟଧାମ ଅଛି ଉତ୍ତରରେ ବଦ୍ରିନାଥ ଦକ୍ଷିଣରେ ରାମେଶ୍ବର ପୂର୍ବରେ ଜଗନ୍ନାଥ ପଶ୍ଚିମରେ ଦ୍ବାରିକା ଦାସ ଅଛନ୍ତି ଏହା ମଧ୍ୟରୁ ପୁରୀର ଜଗନ୍ନାଥ ମନ୍ଦିର ବହୁ ପୁରାତନ ଓ ଲୋକପ୍ରିୟ ଏଠାରେ ବିଭିନ୍ନ ପ୍ରକାରର ପର୍ବ ପର୍ବାଣୀ ଓ ପରମ୍ପରା ପାଳିତ ହୋଇଥାଏ ଯେପରିକି ରଥଯାତ୍ରା ଚନ୍ଦନଯାତ୍ରା ସୁନାବେଶ ଗଜଉଦ୍ଧାରଣବେଶ ବାମନବେଶ ହୋଇଥାଏ ରଥ ଯାତ୍ରାଟି ବିଶ୍ଵ ପ୍ରସିଦ୍ଧ ଅଟେ ଏଠାରେ ଦେଶ ଏବଂ ବିଦେଶରେ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଥାଆନ୍ତି ଜଗନ୍ନାଥଙ୍କ ରଥ ଯାତ୍ରା ଗୁଣ୍ଡିଚାକୁ ଆରମ୍ଭ ହୋଇଥାଏ ତିନି ଠାକୁରଙ୍କ ପାଇଁ ତିନୋଟି ରଥ ନିର୍ମାଣ କରାଯାଇଥାଏ ଗୁଣ୍ଡିଚା ଦିନ ତିନି ଠାକୁର ରଥରେ ବସନ୍ତି ଏହାକୁ ଲୋକମାନେ ଟାଣି ମାଉସୀ ମା' ଘର ଯାଏଁ ନେଇଥାଆନ୍ତି ମାଉସୀ ମା' ଘରେ ନବଦିନ ରହି ପୁଣି ଶ୍ରୀମନ୍ଦିରକୁ ତିନି ଠାକୁର ବାହୁଡ଼ା ଯାତ୍ରା କରି ଫେରି ଆସିଥାଆନ୍ତି ଏହା ପରେ ରତ୍ନ ବେଶ ହୋଇ ଶ୍ରୀମନ୍ଦିରରେ ପ୍ରବେଶ କରିଥା'ନ୍ତି ରଥଯାତ୍ରା ଏହା ରଥଯାତ୍ରା ପରିସମାପ୍ତି ହୋଇଥାଏ